ଓଡ଼ିଶାର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ବହୁତ ରହିଛି ମାଲକାନଗିରିରେ ମଧ୍ୟ ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେଇଥାଏ ଯେ ଭଗବାନ ମେଳା ମହାପ୍ରଭୁ ମେଳା ଯାହାକୁ କୁୁହାଯାଉଛି ଏବଂ ମାଲ୍ୟବନ୍ତ ମାଲ୍ୟବନ୍ତରେ ଆମର ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ ମନ୍ତ୍ରୀ ଟା ମଧ୍ୟ ପ୍ରତିଯୋଗିତା ମଧ୍ୟ କରାଯାଏ ମାଲ୍ୟବନ୍ତରେ ଆମର ଆଦିବାସୀ ଲୋକନାଟ୍ୟ ଦେଖାଯାଏ ବହୁତ ଆମର ସାଂସ୍କୃତିକ ଜିନିଷ ସବୁ ସେଠି ସେ ପ୍ରଦର୍ଶନ କରାଯାଏ ଆମର ଏଇଠି ଯାତ୍ରା ବହୁତ ଭଲ ଭାବରେ ପାଳନ କରା ବହୁତ ପୁରା ଜିଲ୍ଲା ସାରା ବହୁତ ଲୋକ ମଧ୍ୟ ହେଇଥାଏ ବାହାରର ଦୋକାନ ଏବଂ ଆସିଥାଏ ଭଲ ଭଲ ଦୋକାନ ଯାକ ଆସିଥାଏ ଏବଂ କଳାକାରମାନେ ଆସି ଏଇଠି ସବୁ ନୃତ୍ୟ ଗୀତ ସବୁ ହେଇଥାଏ ଆମର ଏଠି ବହୁତ ଭଲ ଲାଗେ ବାହାର ଆମର ପୁରା ଦେଶରେ ପ୍ରସିଦ୍ଧ ମାଲକାନଗିରିର ମହାପ୍ରଭୁ ମେଳା ଏବଂ ମାଲ୍ୟବନ୍ତ ଏଠାରେ ବହୁତ ଜିନିଷ ସବୁ ସୁବିଧା କୁହାଯାଇଥାଏ